ମୁଁ ମାଲକାନଗିରି ଯାଇ କରି ମୁଁ ଲକ୍ଷ୍ମୀ ମଲ୍ ଦୋକାନରୁ ମୁଁ ଗୋଟେ ଶାଢ଼ୀ କିଣିଲି କିଣି କରି ସେଇଟା ମୋ ଶାଢ଼ୀ ଦେଖି ସମସ୍ତଙ୍କର ପସନ୍ଦ ହେଇଥିଲା ସେ ଶାଢ଼ୀ ଗୋଟେ ଝୁମକା ଅଛି କି ପାଡ଼ ବନ୍ଦା ଅଛି କି ଭଲ ସୁନ୍ଦର ଦିଶୁଛି ସେଟା ଲାଲ ଲାଲ ମାନେ ଲାଲ କଲର୍ ଭଲ ସୁନ୍ଦର ଶାଢ଼ୀ ସେଟା ମୁଁ ବାହାଘର କ'ଣ ପୂଜା ଘର କୌଣସି ମାନେ ଭୋଜି ଘର ଗଲେ ସମସ୍ତେ ଦେଖି କରି ବହୁତ ଖୁସି ହେଉଛି ଶାଢ଼ୀ ଦେଖିକି ଯେ ନା ବଢ଼ିଆ ଗୋଟେ ଶାଢ଼ୀ ଘିନୁଛି ସେଟା ଦେଖି ସେମାନେ କହିଛନ୍ତି ଯେ କେଉଁ ଦୋକାନରେ ତୁ ଆନିଲୁ ମୁଁ କହିଥିଲି ମାଲକାନଗିରି ମଲ୍ ମାନେ ଲକ୍ଷ୍ମୀ ମଲ୍ ଦୋକାନରୁ ମୁଁ କିଣି କରି ଆଣିଲି ସେଟା ସେମାନେ ବହୁତ ଖୁସି ହେଲେ ଯେ ନାହିଁ ସେଟା ଭଲ ସୁନ୍ଦର ଦିଶୁଛି ସେ ଶାଢ଼ୀଟା ମୁଁ ଗୋଟେ ସେମିତି ଶାଢ଼ୀ ପଇସା ଡିସକାଉଣ୍ଟ ମାନେ ଡିସକାଉଣ୍ଟ ଟିକେ କମ କରିଦେଲେ ସେମାନେ କହିଛି ଯେ ନାହିଁ ଗୋଟେ ଡିସକାଉଣ୍ଟ କମ କରିବି ରେଟ୍ ହେଲା ତାଙ୍କର ସେ ପାଞ୍ଚଶହ ଛଅଶହ